ଦେଖନ୍ତୁ ଆଜିର ଯୁବ ସମାଜକୁ ଦରକାର ବିଭିନ୍ନ ପ୍ରକାର ଖେଳ ଖେଳିବା ପାଇଁ ସୁଯୋଗ ଦେବା ଦରକାର କାହିଁକିନା ସମସ୍ତେ ଚାହାନ୍ତି ପାଠ ପଢ଼ି କେମିତି ବଡ଼ ମଣିଷ ହେବେ କିନ୍ତୁ ସମସ୍ତେ ପାଠ ପଢ଼ି ଚାକିରି କରିବେ ତାହାର ଏକ ସେଇଟା କିଛି କଥା ନୁହଁ ସମସ୍ତେ ଚାକିରି କରିବା ବି ମାନେ ସମ୍ଭବ ନୁହଁ ସେଥିପାଇଁ ଯଦି ସମସ୍ତଙ୍କୁ ଗୋଟିଏ ଗୋଟିଏ ଅଲଗା ଅଲଗା ଲାଇନରେ ତାଙ୍କୁ ଧରେଇ ଦିଆଯିବ ତାହେଲେ ପିଲାମାନେ ତାଙ୍କ ଭବିଷ୍ୟତରେ ମଧ୍ୟ ଭଲ ଉନ୍ନତିର ପଥ ଖୋଜି ପାରିବେ ସେଥିପାଇଁ ପିଲାମାନଙ୍କୁ ବିଭିନ୍ନ ପ୍ରକାର ଖେଳ ମାଧ୍ୟମରେ ମଧ୍ୟ ସେମାନଙ୍କୁ ପ୍ରୋତ୍ସାହିତ କରିବା ଦରକାର ଯେମିତିକି ଖେଳ ଖେଳି ସେମାନେ ଏକ ନମ୍ବର ହୋଇ ରାଜ୍ୟସ୍ତର ଜିଲ୍ଲାସ୍ତରୀୟ ରାଜ୍ୟସ୍ତରୀୟ ଦେଶସ୍ତରୀୟ ଓ ଆନ୍ତର୍ଜାତୀକ ସ୍ତରରେ ମଧ୍ୟ ସେମାନେ ଯେମିତି ସେମାନେ ବିଖ୍ୟାତ ହୋଇପାରିବେ ସେଥିପାଇଁ ମୋତେ ଯଦି କେବେ ସୁଯୋଗ ମିଳେ ଯଦି କୌଣସି ଦାଇତ୍ୱ ମିଳେ ଯେ ମୁଁ ଖେଳ ପଡ଼ିଆ ଗୁଡ଼ିକ କେମିତି କରାଯାଇ ପାରିବ ତାହେଲେ ମୋର ପ୍ରଥମ ଦାଇତ୍ୱ ତ ଭାରତ ବର୍ଷରେ ଥିବା ପ୍ରତି ଗାଁ'ରେ ମୁଁ ଚେଷ୍ଟା କରିବି ପ୍ରତି ଗାଁ'ରେ ଗୋଟିଏ ଗୋଟିଏ ଭଲ ସୁନ୍ଦର ସୁନ୍ଦର ଖେଳ ପଡ଼ିଆ ପ୍ରସ୍ତୁତ କରିବା ପାଇଁ ଯେଉଁଠି କି ଲାଇଟ ରାତି ଓ ଦିନ ସବୁବେଳେ ପିଲାମାନେ ଖେଳିପାରିବେ ଆଉ ଖେଳ ଖେଳିବା ଦ୍ୱାରା ଏହା ଅଲମ୍ପିକ ଜଗତରେ ମଧ୍ୟ ସୁନାମ ଅର୍ଜନ ମଧ୍ୟ ପିଲାମାନେ ଆଣି ପାରିବେ